ଲୋକମାନେ ପସନ୍ଦ କରୁଥିବା ପାର୍ଶ୍ୱ ବ୍ୟବସାୟ ଗୁଡ଼ିକ ହେଲା ସିଲେଇ ଜେରକ୍ସ ଆଉ ସେଆର ସେଆର ବଜାର ତେଲ ଭାଜି ଦୋକାନ ବା ସିଙ୍ଗଡ଼ା ପକୋଡ଼ି ପିଆଜି ବରା ଇତ୍ୟାଦି ଏହି କାମରେ କମ ସମୟରେ ଖର୍ଚ୍ଚ ହୋଇଥାଏ କିନ୍ତୁ ଅଧିକା ଲାଭ ମିଳିଥାଏ